ପାଞ୍ଚ୍ ହଜାର୍ ତିନିଶ ଏକ୍ ତିନ୍ ହଜାର୍ ଆଠଶ ଚାର୍ ଛଅ ହଜାର୍ ଛଅଶ ପଁଷଠି ନଅ ହଜାର୍ ପାଂଶ ଚଉବନ୍ ଦଶ୍ ହଜାର୍ ଦିଶ ବାଇଶ୍